ଆଜ୍ଞା ନମସ୍କାର୍ ମୁଇଁ ଯେନ୍ ଅର୍ଡ଼ର୍ କରିଥିଲି ତ ମୁଇଁ ଏଥର୍ ସେ ଯେନ୍ ଅର୍ଡ଼ର୍ କରିଥିଲି ଯେନ୍ ଡେଲିଭରୀ ଆଡ୍ରେସ୍ ଆପଣ୍କେ ଦେଇଥିଲି ସେ ଆଡ୍ରେସ୍ରେ ଆମେ ଏଥର୍ ନାଇଁ ରହେବାର୍ ତ ମୁଇଁ ମୋର୍ ଅର୍ଡ଼ର୍ ଆଡ୍ରେସ୍ ଚେଞ୍ଜ୍ କର୍ବା ଲାଗି ଚାହୁଁଛେ ତ ମୁଇଁ ଆଗର୍ ଆଡ୍ରେସ୍ଟା ବରଗଡ଼୍ର ଦେଇଥିଲି ଏଥରର୍ଟା ଝାର୍ସୁଗୁଡ଼ାର ଅଛେ ତ ପ୍ଲିଜ୍ ମୋର ଡେଲିଭରୀ ଆଡ୍ରେସ୍ ଟିକେ ଚେଞ୍ଜ୍ କରିନିଅ ଆପନ୍ ନାଁଟେ ଠିକ୍ନା ଲେଖିକରି ଯେନ୍ନିକେ ମୁଇଁ ଆଡ୍ରେସ୍ ଦେବି ସେନ୍କେ ପଠେଇ ଦଉନ୍ ଆଉ ଭୁଲ୍ବଶତଃ ମୋର୍ ଡେଲିଭରୀ ଆଡ୍ରେସ୍ଟା ରଙ୍ଗ୍ ଭୁଲ୍ ହେଇଯାଇଛେ ତ ମୋର୍ ଡେଲିଭରୀ ଆଡ୍ରେସ୍ ଟିକେ ଚେଞ୍ଜ୍ କରି ନଉନ୍ ଆଉ ଡେଲିଭରୀ ଚେଞ୍ଜ୍ କରିକରି ମୁଇଁ ଆପଣଙ୍କୁ ନୂଆ ଡେଲିଭରୀ ଆଡ୍ରେସ୍ ମେସେଜ୍ କରିଦେମି